ହଁ ହେଲୋ ହେଲୋ ମ୍ୟାଡମ୍ ଆପଣଙ୍କ ପାଖରେ ଏ ବିି ନେଗେଟିଭ୍ ଅଛି କି

ଆଉ ମୋତେ ଟିକେ ସାହାଯ୍ୟ କରିପାରିବେ ମୋର ଟିକିଏ ଦରକାର ଅଛି ଆଉ ପେସେଣ୍ଟ ଅର୍ଜେଣ୍ଟ ଅଛି ଆପଣ ଯେମିତି ହେଲେ ବିି ମୋତେ ସାହାଯ୍ୟ କରିକି ମୋତେ ଦରକାର ଅଛି ଏମିତି କ'ଣ କରିପାରିବେ କୁହନ୍ତୁ

ଆଉ ଆପଣ ଯଦି ଆମ୍ବୁଲାନ୍ସ ଅଛି ରୋଗୀକୁ ସେଠୁ ନେଇକି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କଲେ ଭଲ ହେବ ଏଠି ବ୍ଲଡ୍ ମିଳୁନି ତ ସୁବିଧା ହୋଇପାରିବ ହଁ ହଁ ଆଉ ମୁଁ ରୋଗୀକୁ ଧରିକି ଯାଉଛି ଆପଣ ବ୍ଲଡ୍ର ଆରେଞ୍ଜ କରନ୍ତୁ ଆଉ ଆରେଞ୍ଜ କଲେ ହଁ ବହୁତ ରୋଗିଟା ବଞ୍ଚିଯିବ ବହୁତ ଅର୍ଜେଣ୍ଟ ଅଛି ତାଙ୍କ ଅବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ଆପଣଙ୍କୁ ହଁ ମୁଁ ତ ଯିବି ଆଉ ଆପଣ ଆରେଞ୍ଜ କରନ୍ତୁ ଆଉ ଡକ୍ଟରକୁ ଟିକେ ରିକୁଏଷ୍ଟ କରିବେ ବହୁତ ଭିଡ଼ ଅଛି ଇଏରେ ବ୍ଲଡ୍ ବ୍ୟାଙ୍କରେ କହିଲେ ବ୍ଲଡ୍ଟା ଶୀଘ୍ର ଲାଗିଲେ ରୋଗୀ ବହୁତ ଶୀଘ୍ର ବଞ୍ଚିବେ ଆଉ ବହୁତ ଏମର୍ଜେନ୍ସି ଅଛି ଏହାକୁ କୁହନ୍ତୁ ଡକ୍ଟରଙ୍କୁ ରିକୁଏଷ୍ଟ କରନ୍ତୁ ଆଉ ମୋର ବ୍ଲଡ୍ ଟିକେ ଦରକାର ଅଛି ଆଜ୍ଞା ଆଜ୍ଞା ଧରିକି ଯିବି ଆଉ ମୁଁ ଯେମିତି ଦଶ ପନ୍ଦର ମିନିଟ୍ ଭିତରେ ପହଞ୍ଚିବି ସେଇ ବ୍ୟବସ୍ଥା ମୁଁ କରୁଛି ହଉ ମୁଁ ସବୁ ଆରେଞ୍ଜ କରୁଛି ତାଙ୍କ ଡକୁମେଣ୍ଟ ଫଟୋ ଆଧାର କାର୍ଡ୍ ସବୁ ଫଟୋ ଆଉ ସବୁ ଜିନିଷ ଧରିକି ଯିବି ବୋଲେ ଆରେଞ୍ଜ କରିଦେବେ ମୁଁ ବାହାରିବି ଏବେ ବାହାରିଲା ପରେ ମୁଁ ସେଠି ଦେଖା ହେବି ଆପଣ ବୁକିଂ କରିଥିବେ ରହିବା ପାଇଁ ସେଠି ରୁମ୍ ଫୁମ୍ ସବୁ ସୁବିଧା ଅଛି ନା କେମିତି କ'ଣ ହଁ ମୁଁ ଏବେ ବ୍ଲଡ୍ ମିଳିଲେ କ'ଣ କେତେ ପଇସା ଲାଗୁଛି ନା କେମିତି କ'ଣ ସେଇଟା ପଇସା ପତ୍ର କେତେ ପଇସା ଖଣ୍ଡେ ସେମିତି ଲାଗୁଛି ହଉ ମୁଁ ଠିକ୍ ଅଛି ଯାଉଛି ଗଲେ ବ୍ଲଡ୍ ଲଗେଇବେ ଶୀଘ୍ର ରୋଗୀ ଭଲ ହୋଇଯିବ ଆଉ ଠିକ ଅଛି ଧନ୍ୟବାଦ ମ୍ୟାଡମ୍